ଭାରତରେ ବିଭିନ୍ନ ପ୍ରକାର ଶିଳ୍ପପତି ଅଛନ୍ତି ତନ ମଧ୍ୟରୁ ଆମର ଭାରତୀୟର ସ୍ୱାଷ୍ଟ ବ୍ୟବସାୟ ସମସ୍ତେ ଜାଣିଛନ୍ତି ପରିଚିତ ଭାବରେ ମୁକେଶ ଆମ୍ୱାନୀ ସେ ଆଜି ନିଜ ପରିବାର ସହିତ ଅନ୍ୟମାନଙ୍କୁ ବି ଦାନା ଦେଇପାରୁଛନ୍ତି ତେଣୁ ସିଏ ଗୋଟେ ଆମ ପାଇଁ ଜ୍ଜଳନ୍ତ ଉଦାହରଣ ଅଟନ୍ତି ତ କିଛି ମାତ୍ରାରେ ତ ବହୁତ ଭାବ ଭଲ ଭାବରେ ପରିବର୍ତ୍ତନ ହେଇଛି ବହୁତ ଲୋକ ଆଗକୁ ବଢ଼ିଛନ୍ତି ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷା କ୍ଷେତ୍ରରେ ବି ବହୁତ ଉନ୍ନତି ହେଇଛି ମନୋରଞ୍ଜନ କ୍ଷେତ୍ରରେ ଆଜିକାଲି ଯୁଗରେ ବହୁତ ଜାଗାରେ ସ୍କୁଲରେ ବିଦ୍ୟାଳୟମାନଙ୍କରେ ବି ବହୁତ ପ୍ରକାରର ସୁବିଧା ସୁଯୋଗ ମିଳିଲାଣି ବିଭିନ୍ନ ପ୍ରକାରର ଏ ସବୁ ବିଷୟରେ ଶିକ୍ଷା ପ୍ରଦାନ କରାଯାଉଛି ପିଲାମାନେ ପାଠ ପଢ଼ିବା ସହିତ ବିଭିନ୍ନ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ଅଲଗା ଆକ୍ଟିଭିଟିଜ ଯେଉଁ ଗୁଡ଼ାକୁ କୁହନ୍ତି ସେଗୁଡ଼ାକ ବି ଅବଲମ୍ୱନ କରୁଛନ୍ତି ତ ବହୁତ ଉନ୍ନତି ଘଟିଛି ଏ ସବୁ ପାଇଁ